ହ୍ୟାଲୋ ଆଜ୍ଞା ରୁପାଲୀ ରେଷ୍ଟରାଣ୍ଟରୁ କହୁଛନ୍ତି କି ହଁ ଟିକେ ଦେଖନ୍ତୁ ମୁଁ ଚିଲି ଚିକେନ୍ ଆଉ ଚିକେନ୍ ପକୋଡ଼ାର ଅର୍ଡ଼ର ଦେଇଥିଲି ମୋତେ ସେଥିରେ କିଛି ଜିନିଷ ଆହୁରି ଯୋଡ଼ିବାର ଅଛି ହଁ ଟିକେ ଦେଖନ୍ତୁ ହଁ ଚିଲି ଚିକେନ୍ ରେ ମୋତେ ମସଲା ଟିକେ ଅଧିକ ଆଉ ସସ୍ ଟିକେ ଅଧିକ ଦେବେ ଆଉ ଚିକେନ୍ ପକୋଡ଼ାରେ ଚଟନି ଟିକେ ଭରପୁର କରିଥିବେ ଆଉ ଚଟନିର ସ୍ୱା ଚଟନିର ସ୍ୱାଦ ଅନୁସାରେ ତାକୁ ଅଧିକ ଟିକେ ଚଟନି ମଧ୍ୟ ଦେଇଥିବେ ଆଜ୍ଞା ଟିକେ ସମୟ ଭିତରେ ଆଣିକି ଡେଲିଭରି ଦେଇଦେବେ